ହ୍ୟାଲୋ ହଁ ଭାଇ ଇଏ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ହଁ ମୁଁ ତୁମ କ୍ୟାବ୍ ଭଡ଼ା କରିୁଥିଲି ଆଉ କାଲି ସକାଳେ ପିଲାମାନେ ବୁଲିବାକୁ ଯିବେ ବୋଲି କିନ୍ତୁ ବାରମ୍ବାର ମୁଁ ଟ୍ରାଏ କରୁଛି ଆଉ ତୁମର ଡ୍ରାଇଭର ଫୋନ୍ ରିସିଭ୍ କରୁନାହାନ୍ତି ଆଉ କ'ଣ ପାଇଁ ସେ ଫୋନ୍ ରିସିଭ୍ କରୁନାହାନ୍ତି ଆପଣ ଟିକେ ଇନକ୍ଵାରୀ କରନ୍ତୁ ଆଉ ଖରାଦିନଟା ଶୀଘ୍ର ଗଲେ ସିନା ଆମେ ପିଲାମାନେ ବି ବୁଲାବୁଲି କରିବେ କି ଆମେ ବୁଲାବୁଲି କରିବୁ କି ଟିକେ ବାହାରେ ଖିଆପିଆ ହବ ଆଉ ଯଦି ସିଏ ଫୋନ୍ ଯଦି ରେସପନ୍ସ ନ କରନ୍ତି ତ ଆମେ କେମିତି ଜାଣିବା ଯେ ସେ କେତେବେଳକୁ ଆସିବେ କ'ଣ ସି ଶୀଘ୍ର ଆସିଲେ ସିନା ଆମେ ଶୀଘ୍ର ଯାଇକି ଆମେ ଟାଇମ୍ରେ ଫେରନ୍ତୁ ଆଉ ଟିକେ ଇନକ୍ଵାରୀ କରନ୍ତୁ ଯେ ସେ କାହିଁକି ଫୋନ୍ ରିସିଭ୍ କରୁନାହାନ୍ତି ରେସପନ୍ସ କିଛି କରୁନାହାନ୍ତି ଆଉ କେତେବେଳକୁ ଆସିବେ କ'ଣ ଟିକେ ସଠିକ ଡିଟେଲ ସାମାନଙ୍କୁ ଦେଲେ ସେଇ ଅନୁସାରେ ଆମେ ଘରୁ ବାହାରିଥାନ୍ତୁ ଆଉ ହଁ ହଉ ଠିକ ଅଛି ତାଙ୍କୁ କଥା ହେଲା ପରେ ମୋତେ ଜଣେଇବେ ହଉ ରହୁଛିି